ଆମର ଗୀତ ଗାଇବା ପାଇଁ ମୁଁ ବହୁତ ଭଲପାଏଁ ଏବଂ ସମ୍ବଲପୁରୀ ଗୀତ ଯେଉଁଟାକି ବିଶ୍ୱ ପ୍ରସିଦ୍ଧ ରଙ୍ଗବତୀ ସେ ରଙ୍ଗବତୀ ଗୀତଟା ଆମର ଜିତେନ୍ଦ୍ର ହରିପାଲ୍ ଏବଂ କ୍ରିଷ୍ଣ ପଟେଲ୍ ଗାଇଥିଲେ ଯାହାଦ୍ୱାରା କି ତାଙ୍କ ଯେଉଁ ଗୀତ ଗାଇଥିଲେ ଏବଂ ରୁଷିଆକୁ ମଧ୍ୟ ସେ ଯାଇଥିଲେ ଜାପାନକୁ ମଧ୍ୟ ଯାଇଥିଲେ ବିଦେଶରେ ବିଭିନ୍ନ ଜାଗାରେ ମଧ୍ୟ ସେ ରଙ୍ଗବତୀ ଗୀତ ଗାଇଛନ୍ତି ସମ୍ବଲପୁରୀ ଫୋକ୍ ଡ୍ୟାନ୍ସ ଡ୍ୟାନ୍ସ ଆକାରରେ ବି ଅଛି ଆଉ ତା'ର ଯେଉଁ ସେ ଗୀତର ଶୈଳୀ ଆଉ ରିଦିମ୍ ଯେଉଁଟା ଅଛି ଆଜି ପର୍ଯ୍ୟନ୍ତ କେହି ମଧ୍ୟ ସେଇଟା କରିପାରି ନାହାଁନ୍ତି ଏବଂ ତା'ର କାରଣ ହେଲା ଯେ ରଙ୍ଗବତୀ ଗୀତ ପାଇଁ ଆମର ମିତ୍ରଭାନୁ ସେ ବି ପଦ୍ମଶ୍ରୀ ଆୱାର୍ଡ଼ ପାଇଛନ୍ତି ଜିତେନ୍ଦ୍ର ହରିପାଲ ପଦ୍ମଶ୍ରୀ ଆୱାର୍ଡ଼ ପାଇଛନ୍ତି କ୍ରିଷ୍ଣା ପଟେଲ ମଧ୍ୟ ପଦ୍ମଶ୍ରୀ ଆୱାର୍ଡ଼ ପାଇଛନ୍ତି ପ୍ରଭୁଦତ୍ତ ପ୍ରଧାନ ଯେ କି ବାଦ୍ୟ ବଜାଉଥିଲେ ସେ ମଧ୍ୟ ପଦ୍ମଶ୍ରୀ ଆୱାର୍ଡ଼ ପାଇଛନ୍ତି କାରଣ ସେ ଗୀତ ଏଇଟା ଯେଉଁ ଆମର ଲୋକକଳାର ଗୋଟେ ଶ୍ରେଷ୍ଠ ଉଦାହରଣ ଅଟେ ଆଉ ସେ ଲୋକକଳାର ଶ୍ରେଷ୍ଠ ଉଦାହରଣ ହେଉଛି ରଙ୍ଗବତୀ ରଙ୍ଗବତୀ ଏବଂ ଆମର ଲଣ୍ଡନରେ ମଧ୍ୟ ପ୍ରଚାର ପ୍ରସାର ହେଇଛି ବିଭିନ୍ନ ବିଶ୍ୱର ବିଭିନ୍ନ ଜାଗାରେ ତାକୁ ପ୍ରଚାର ପ୍ରସାର କରାଯାଇଛି ଏବଂ ସେଇ ସେଇ ଗୀତ ପାଇଁ ମୁଁ ମଧ୍ୟ ବହୁତ ଆକର୍ଷିତ ଯେତେବେଳେ ସେ ଗୀତଟା ବାଜିବ ତା'ର ଯେଉଁ ବାଦ୍ୟଯନ୍ତ୍ର ଯେଉଁ ଅଛି ବାଦ୍ୟ ଶୈଳୀଟା ତା ସାଙ୍ଗେସାଙ୍ଗେ ଆମେ ମଧ୍ୟ ସେଇଠୁ ନାଚି ଝୁମିପଡ଼ୁଁ ଏବଂ ନାଚିପଡ଼ୁଁ ଏଣୁକରି ଏଇଟା ଗୋଟେ ସାଧାରଣ ଗୀତ ନୁହେଁ ଏଇଟା ହେଉଛି ହୃଦୟସ୍ପର୍ଶୀ ଏବଂ ମନଛୁଆଁ ଗୀତ ଅଟେ